ଯେତେବେଳେ ମୁଁ ଛୋଟଟିଏ ଥିଲି କେଜି ଟୁରେ ପଢ଼ୁଥିଲି ସେତେବେଳେ ମୁଁ ସାଙ୍ଗର ମୋର ଆମେ ସ୍କୁଲକୁ ଯାଉଥିଲୁ ସ୍କୁଲ୍ ଯିବା ବାଟରେ ଗୋଟିଏ ଶଙ୍ଖ ଥାଏ ତ ସେ ଶଙ୍ଖ ଭିତରେ ମୋ ସାଙ୍ଗର ମୋର ବ୍ୟାଗ୍ ଥୋଇ ଦେଉ ବ୍ୟାଗ୍ ଥୋଇଦେଇକି ଅନ୍ୟ ବାଡ଼ିରେ ପଶି ପିଜୁଳୀ ବଢ଼ିଆଳ ସବୁ ବିଭିନ୍ନ ପ୍ରକାରର ଆମ୍ବ ଜାମୁକୋଳି ଇତ୍ୟାଦି ଗଛରେ ଚଢ଼ିକି ଖାଇଥାଉ ଯାହାଫଳରେ ବି ବହୁତ ଭଲ ଲାଗେ ସେ ତ ଆମେ ସେମିତି କଲା ଭିତରେ ଘରେ ସାର୍ କହିଦିଅନ୍ତି ତ ପୁଅ ସ୍କୁଲ୍ ଆସିନି ତ ବାବାଙ୍କୁ ସେ କୁହନ୍ତି ବାବା ବହୁତ ମାରନ୍ତି ସାର୍ ବି ବହୁତ ମାରନ୍ତି କେତେବେଳେ କେତେ ଏସବୁ କେତେ ମାଡ଼ କେତେ ଗାଳି ଖାଇଛୁ ତ ସେଇ ବର୍ଷାରେ ବି ସେମିତି ଭିଜିବୁ ମାଡ଼ ଖାଇବୁ ତ ସେଇ ଅଭୁଲା ସ୍ମୃତିଗୁଡ଼ାକ ମନେ ପଡ଼ିଗଲେ ଆଖିରୁ ଲୁହ ଝରି ଯାଉଛି ତ ସେଇ ହେଉଛି ପିଲାବେଳର ଅଭୁଲା ସ୍ମୃତି